ଗ୍ରାମାଞ୍ଚଳ କୃଷକମାନଙ୍କର ଅସୁବିଧା ହେଉଛି ଯେତେବେଳେ ଧାନ ତାଙ୍କର ଆଣିକି ଗଦାନ୍ତି ସେତେବେଳେ ମଣ୍ଡିର ଅସୁବିଧା ଥାଏ ମଣ୍ଡିକି ସେମାନେ ନେଇପାରନ୍ତିନି ମଣ୍ଡି ପଡ଼ିନଥାଏ ଯାହାକି ସେମାନେ ହେଉଛନ୍ତି ଧାନ ତାଙ୍କର ନଷ୍ଟ ହୁଏ କୃଷକମାନଙ୍କର ଆଉ ହେଉଛି ସେମାନେ ବହୁତ ଅସୁବିଧା ଭୋଗ କରନ୍ତି ବୈଷୟିକ ଶିକ୍ଷା ସେମାନଙ୍କୁ ଯଦି ଦିଆଯାଆନ୍ତା ସେମାନଙ୍କୁ ଦିଆଯାଆନ୍ତା ସେମାନେ ବହୁତ ଉନ୍ନତିକର ହୋଇପାରନ୍ତେ ସେମାନଙ୍କୁ ସେତିକି ବି ଶିକ୍ଷା ପାଉନାହାନ୍ତି କୃଷକମାନେ ସେଇଥିପାଇଁ ଉନ୍ନତି କରିପାରୁନାହାନ୍ତି ଦ୍ଵିତୀୟରେ ଲୋଡ଼ ଲୋଡ଼ ସେଡିଂ ଯେଉଁ ତଳେ ପାଣି କେନାଲ ସବୁ ବିଲବାଡ଼ିରେ ଦେବାପାଇଁ ତାଙ୍କୁ ସେତିକି ସୁବିଧା ଦିଆଯାଉନି ସେ ଯେତେବେଳେ ଦରକାର ତାଙ୍କର ପାଣି ସେତେବେଳେ ହେଉଛି ପାଣି ଦିଆଯାଉନି ବର୍ଷାର ଅଭାବ ରହୁଛି ବର୍ଷା ଯେମତି ଅଭାବ ରହିଲା ପୁଣି ସେମାନେ ବର୍ଷା ଯେତେବେଳେ ଦରକାର ହେଉନି ଆଉ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାଙ୍କୁ ବି ସେ ଯାହାକି କେନାଲ ଥିଲେ କେନାଲରେ ପାଣି ଯାଆନ୍ତା ସେଇଟା ବି ସୁବିଧା କିଛି ନାଇଁ କୃଷକମାନେ ବହୁତ ହଇରାଣ ହେଉଛନ୍ତି ସହାୟତା ଓ ଯଦି ତାଙ୍କ ବୈଷୟିକ ଶିକ୍ଷା ଦିଆଯାଆନ୍ତା ସେମାନେ ହେଉଛନ୍ତି କିଛି ଉନ୍ନତି ଆଣିପାରନ୍ତେ